ହଁ ମୋର ସବୁଠାରୁ ସ୍ମରଣୀୟ ଯାତ୍ରା ଥିଲା ଧବଳେଶ୍ୱର ଯେଉଁଠି କି ଧବଳେଶ୍ଵରରେ ସ୍ଵୟଂ ଶିବ ଦେବତା ପୂଜା ପାଇଥାନ୍ତି ଏବଂ ମୋତେ ସବୁ ଦେବତାଠୁ ଶିବ ଦେବତା ଟିକେ ବହୁତ ଭଲ ଲାଗିଥାଏ କାରଣ ତାଙ୍କ ପାଖରେ ଯେଉଁ ଗୁଣ ଏବଂ ଯେଉଁ ଶାନ୍ତି ବି ମିଳୁଛି ମୋତେ ସବୁ ତାଙ୍କ ପାଖରୁ ହିଁ ମିଳୁଛି ଆପଣ ଯେତେ ବି ପରିସ୍ଥିତିରେ ବି ଥିଲେ ଯେତେ ବି ପରିସ୍ଥିତି କଷ୍ଟ ବି ପରିସ୍ଥିତି ତାଙ୍କ ପାଖକୁ ଯାଇକି ଟିକେ ବି ତା ତାଙ୍କ ସହିତ ସବୁ କଥା ଖୋଲିକି କହଲେ ତାଙ୍କେ ସବୁ ପରିଶାନ ସବୁ ଦୁଃଖ ଦୂର କରି ଦେଇଥାନ୍ତି ସେଇଥି ପାଇଁ ମୋତେ ସବୁଠୁ ଶିବଦେବତା ହିଁ ବହୁତ ଭଲ ଲାଗିଥାଏ ଯେଉଁଟା କି ସେଇଟା ଧବଳେଶ୍ୱର ରେ ଅଛନ୍ତି ମହାପୁରୁ ଏବଂ ସେଇଠି ଆମେ ବୋଲେର ବୋଲେରରେ ଭଡ଼ା ଦେଇ ଯାଇଥିଲୁ ମୁଁ ଫ୍ୟାମିଲି ସହିତ ଯାଇ ମୁଁ ପରିବାର ସହିତ ଯାଇଥିଲି ମୋ ପରିବାର ସହିତ ଆମ ମୋ ପଡ଼ୋଶୀ ଘରର ଦୁଇ ତିନି ଘର ପରିବାର ସହିତ ଆମେ ସବୁ ବୁଲିବାକୁ ଯାଇଥିଲୁ ମିଶିକିରି ସେଇଠି ବହୁତ ମଜା କରିଥିଲୁ ଯେଉଁଟା କି ସମସ୍ତେ ଯାଇଥିଲେ ଯେଉଁଟା କି ଭାଇ ମମ୍ମି ଭାଇ ମା ସମସ୍ତେ ଦିଦି ଅପା ସମସ୍ତେ ଆମେ ସବୁ ମିଶିକି ଯାଇଥିଲୁ ସେଇଠି ବି ଭୋଜି ବି କରି ଆମେ ଖାଇଥିଲୁ ଭୋଜି ହେଇଥିଲା ଭାତ ଡାଲମା ଯେହେତୁ ସେହି ଦିନଟି ସୋମବାର ଥିଲା ଯଦି ସୋମବାର ବ୍ରତ କରିଥିଲୁ ତ ସେଇଥିପାଇଁ ଆମେ ଭାତ ଡାଲମା ଆମେ ଆମର ଓଡ଼ିଶାରେ ସବୁଠୁ ପ୍ରାଧାନ୍ୟ ମାନା ଯାଏ ଯାହା କି ଭାତ ଡାଲମା ଲୁଣ ମୋରିଚ ସେଇଠି ଆମେ ସେହି ରୋଷେଇ କରି ଛୋଟ ଭୋଜି କରିକି ଆମେ ଖାଇଥିଲୁ ଏବଂ ସେଇଠି ବହୁତ ଆନନ୍ଦ ବି କରିଥିଲୁ ତେଣୁ ଲାଗି ମୋତେ ତେଣୁ ମୋତେ ସେହି ସ୍ମରଣୀୟ ଯାତ୍ରାଟି ବହୁତ ମଲ ଲାଗିଥାଏ ଭଲ ଲାଗିଥିଲା ଏବଂ ସେଇଠି ପାଖାପାଖି ଗୋପାଳପୁର ବି ଅଛି ଯେଉଁଟା କି ସମୁଦ୍ର ଅଛି ସେଇଠି ସେଇଠି ବି ଆମେ ବହୁତ ମଜା କରୁଥିଲୁ ସେଇଠି ଯେଉଁ ପାଣିରେ ଲହଡ଼ି ହେଇ ଆସେ ସେଇଟା ପ୍ରାକୃତିକ ଦୃଶ୍ୟ ଦେଖିବାକୁ ବହୁତ ଭଲ ଲାଗେ ଏବଂ ସେଇଠି ବହୁତ ମଜା ବି କରିଥିଲୁ ସେହି ପାଣିରେ ଆମେ ଓଦା ହେଇ ଆମେ ତିନି ଚାରି ଭଉଣୀ ସବୁ ବହୁତ ସେଇଠି ମଜାକୁ ମସଜିଦ କରିଥିଲୁ ଓ ସେହି ପାଣିରେ ଖେଳିବାକୁ ବି ବହୁତ ଭଲ ଲାଗିଥିଲା ତେଣୁ କରି ଆମେ ସେଇଠି ବହୁତ ଆନନ୍ଦ ବି କରିଥିଲୁ ମୋତେ ସେଥିପାଇଁ ବହୁତ ସେହି ଯାତ୍ରାଟି ବହୁତ ସ୍ମରଣୀୟ ଯାତ୍ରାରେ ବି ମୁଁ ମାନୁଛି ଯେପରି କି ଆମେ ଭୋଜି କରିବାକୁ ଥରେ ଥରେ ଆମେ ଯିବାକୁ ପଡ଼ିବ କାରଣ ଆମ ମନ ବହୁତ ବହୁତ ଖରାପ ହୋଇ ଯାଇଥାଏ ଥାଏ ତେଣୁ ଆମେ ଯଦି ପର୍ଯ୍ୟଟକନରେ ବା ବାହାରକୁ ବୁଲିବାକୁ ଯାଉ ଯେଉଁ ଆମ ମନ ବି ପରିବର୍ତ୍ତନ ହେଇଥାଏ ଯାହାଦ୍ୱାରା ଆମେ ବହୁତ ଖୁସି ବି ହେଇଥାଉ ତେଣୁ ଆମେ ଥରେ ଥରେ ଆମେ ଏପରି କି ବୁଝ ବୁଲିବାକୁ ଗଲେ ଏ ବହୁତ ଭଲ ଲାଗିଥାଏ କାରଣ ସବୁ ଯେତିକି ମନ ଭିତରେ ଯାହା ବି ଅଛି ତ ସବୁ ସେଇଠି ବୁଲିଲେ ବହୁତ ଆନନ୍ଦ ଦେଇଥାଏ ବହୁତ ଖୁସି ବି ଲାଗିଥାଏ ତେଣୁ କରି ଆମେ ସେଠିକି ବୁଲିବାକୁ ଯାଇଥିଲୁ ଯେଉଁଟା କି ଧବଳେଶ୍ୱର ଯେଉଁଟା କି ଆମେ ବରହପୁରରେ ଅବସ୍ଥିତ ବରହମପୁର ଯେ ଧବଳେଶ୍ଵର ଅଛି ଯେଉଁଟା କି ଆମେ ବୋଲେର ଦେଇ ଯାଇଥିଲୁ ଏବଂ ବୋଲେରୋ ବି ଭଡ଼ା ନେଇ ଥିଲା ଅଠେଇଶହ ଟଙ୍କା ଯାହାକି ଆମେ ସବୁ ପଇସା ସମସ୍ତେ ମିଶିକିରି ଦେଇଥିଲୁ ଏବଂ ଗାଡ଼ି ବି ଭଲ ଥିଲା ଅବଶ୍ୟ ସେ ଧୀରେ ଚଲାଇ ଥିଲା କିନ୍ତୁ ଆମକୁ ଠିକ୍ ରାସ୍ତରେ ନେଇକି ଠିକ୍ ରାସ୍ତାରେ ଆଣିଲା ତେଣୁ ମୁଁ ସେହି ଯାତ୍ରାଟିକୁ ଗୋଟେ ସ୍ମରଣୀୟ ଯାତ୍ରା ରୂପେ ମନେ ରଖିଛି